ହଁ ଆଜ୍ଞା ମୁଇଁ କହୁଥିଲି ହଁ ଏ ଜଗାବଳିଆ ଟ୍ୟାକ୍ସି ଡ଼୍ରାଇଭର୍ ଆଜ୍ଞା ଏଇଟା ଆଜ୍ଞା ଏଇଟା ବାହାର ଯେହେତୁ ମୁଁ ତୁମକୁ ପିକ୍ଅପ୍ କରିବି କହନ୍ ଆପଣ କଳାହାଣ୍ଡି ଆମର୍ ଏରିଆକେ ଯାଇଛନ୍ ଆମର୍ ଏରିଆନେ ଆଜ୍ଞା ଟୁରିଷ୍ଟ୍ ପ୍ଲେସ୍ ବୋଇଲେ ଆପଣ ଗୋଟେ ପୁଲି ଜାଗା ଦେଖିପାରିବେ ଯେନେକେ ନେଇକେ ସୁଟିଂଫୁଟିଂ ମାନେ ଆଗର୍ ହଉଥିଲା ଆଉ ରାବଣ ଦ୍ୱାର ବୋଲି ଗୋଟେ ଜାଗା ଅଛି ଆଜ୍ଞା ଆଗ୍କେ ଯିବେ ବୋଲେ ବହୁତ୍ ବହୁତ୍ ଦୂର୍ ପଡୁଛି ଆଜ୍ଞା ତ ଆପଣ ଫ୍ୟାମିଲିମାନେ ଆସିଛନ୍ କି ଏକଲା ଆସିଛନ୍ତି ଆଜ୍ଞା ଫ୍ୟାମିଲି ଆଇଛନ୍ ଫ୍ୟାମିଲି ଆଇଛନ୍ ବୋଲେ ଆପଣ୍ ଯେନ୍ତା ରହିବାର୍ ଖାଇବାର୍ ଜାଗା ସବୁ ଦରକାର୍ ଯେନ୍ତା ହେଲେ ନାଇଁ ସେ ଆଜ୍ଞା ବୋଲେ ବୁଲ୍ବାଟା ତ ବୁଲ୍ବେ ଏକା ଯେ ନିକେ ରହିବା ତ ଅଛେ ଯେନେ ବି ଆପଣ ଫ୍ୟାମିଲି ଧରିକି ଆଇଛ ମତଲବ୍ ରାତି ଷ୍ଟେ କରିବେ ନା ଯେନେ ବି ହଁ ତ ସାର୍ ନେଇକି ଆମର୍ ଏଇଟା ପ୍ୟାକେଜ୍ ଭିତରେ ଅଛି ଆପଣ କହିଦେସି ମୁଇଁ ଏଇଟା ସିଲ୍ଭର୍ ପ୍ୟାକେଜ୍ ଅଛେ ଗୋଲ୍ଡ଼େନ୍ ପ୍ୟାକେଜ୍ ଅଛେ ପ୍ଲାଟିନମ୍ ପ୍ୟାକେଜ୍ମାନେ ବି ଅଛେ ତ ସିଲ୍ଭର୍ ପ୍ୟାକେଜ୍ ସବକର୍ କମ୍ ଦାମ୍ ଯେଉଁଟା ଦଶ ହଜାର୍ ଟଙ୍କା ଗୋଲ୍ଡ଼େନ୍ ପ୍ୟାକେଜ୍ କୋଡ଼ିଏ ହଜାର୍ ଟଙ୍କା ଏଇନେ ପ୍ଲାଟିନମ୍ ପ୍ୟାକେଜ୍ ନିକେ ପଚାଶ୍ ହଜାର୍ ଟଙ୍କା ପଡ଼ୁଛେ ଆଜ୍ଞା କୋଡ଼ିଏ ବାଲା ଗୋଟେ କରି ଦେବାଁ କାଁ ଆପଣ ପାଞ୍ଚ୍ ଜଣ୍ ଅଛନ୍ ପାଞ୍ଚ୍ ଜଣ୍ ଅଛ ବୋଲେ କୋଡ଼ିଏ ହଜାର୍ ଭିତରେ ହେଇଯିବା ଆଜ୍ଞା ସେନେ ଖାଇବାଟା ଇନ୍କ୍ଲୁଡ଼୍ ଅଛେ ଆର୍ ବୁଲାବାଟା ଇନ୍କ୍ଲୁଡ଼୍ ଅଛି ଆମେ ଯେନ୍ତା ଆପଣ ମାନଙ୍କେ ବୁଲାବୁ ଟୁରିଷ୍ଟ୍ ପ୍ଲେସ୍ମାନଙ୍କେ ଯେନ୍ତା ମା' ମାଣିକେଶ୍ୱର୍ ମନ୍ଦିର୍ ହେଲା କି ରାବଣ୍ ଦ୍ୱାର ହେଲା କି ନିକେ ପୁର୍ଲିଝରଣ୍ ହେଲା ଆମେ ବୁଲାବାଟା ବୁଲାମୁଁ ବାକି ନିକେ ଆଜ୍ଞା ଖାଇବାଟା ଦବୁଁ ଆମେ ନର୍ମାଲ୍ ଖାଦ୍ୟ ଆଜ୍ଞା ତମର୍ ସେ ଚିକେନ୍ ମଟନ୍ କହିବ ତ ନାଇଁ ହେଇପାରେ ସେ ଭିତରେ ସେଟା ଏକ୍ସଟ୍ରା ଚାର୍ଜେସ୍ ମାନେ ଲାଗ୍ବା ଆରେ ଗୋଟେ ମନ୍ଦିର୍କେ ଯିବା ଆପଣ ହେଲେ ଖାଇପାରିବେ ସେଠି ମଟନ୍ ହେରିକା ଖାନ୍ତି ନା ହଁ ନାଇଁ ନାଇଁ ସାର୍ ସାର୍ ସାର୍ ଆପଣ ନିକେ ଗୁଟେ ଲୋକକେ ଗୁଟେ ନେଇକା ସେ ଫୋର୍ ହ୍ୱିଲର୍ ଦିଆହେବା ସେ ଆଠ୍ ଚକିଆ ଗୁଟେ ଦିଆହେବା ଆପଣମାନେ ସେନେ ଫ୍ୟାମିଲିଯାକ ସେନେ ବୁଲବେ ଗାଇଡ଼୍ ଦୁଇଟା ଥିବେ ସେନେ ସିକ୍ୟୁରିଟି ବି ଦୁଇଟା ବି ଦେଉଛୁ ଆମେ ଆଜ୍ଞା ଏଜେନ୍ସି ତରଫନୁ ହଁ ଆଜ୍ଞା ନେଇ ଆଜ୍ଞା ସିକ୍ୟୁରିଟି ନେଇ ଦେବୁ ବୋଲେ କେନ୍ତା ହେବା କିଏ ଗୋଟେ ଆପଣଙ୍କ ପାଇଁ ଆପଣଙ୍କର ଘରେ ଆପଣ କେନ୍ ଏବେ କଳାହାଣ୍ଡିରେ ପହଞ୍ଚିଲେ ନା ଆପଣମାନେ ଯଦି ପହଞ୍ଚିଛନ୍ ବୋଲେ ସାଙ୍ଗେ ସାଙ୍ଗେ ମୁଇଁ ମୋର୍ ଡ୍ରାଇଭର୍କେ ପଠଉଛି ଆଜ୍ଞା ଆପଣ ଆସନ୍ ଆର୍ ନେଇକେ ଭଲ୍ ଲଜ୍ନେ ଗୋଟେ ଆମର୍ ଏଇ ଯେନ୍ ଭାଗୀରଥି ଯେନ୍ ଲଜ୍ଟା ଅଛି ଭଲ୍ ଲଜ୍ଟେ ଆଜ୍ଞା ସେନେ ଭଲ୍ ମାନେ ଆପଣଙ୍କ ନିକେ ଭଲ୍ ସର୍ଭିସ୍ ଦେବା ଦିଅନ୍ କାଲ୍କେ ସକାଳେ ଆଜ୍ଞା ଆଜି ରାତି ବି ନିକେ ଚାହିଁବେ ମାଣିକେଶ୍ୱର୍ ମନ୍ଦିର୍ ବୁଲିପାରିବେ ଆଜି ବି ବହୁତ୍ ବୁଲମାଁ ପହଞ୍ଚିଯାଇ ରେଷ୍ଟ୍ କର୍ବା ଚାହିଁବେ ବୋଲେ ଆପଣ ରେଷ୍ଟ୍ କରନ୍ କାଲ୍କେ ସେନ ବୁଲମାଁ ଠିକ୍ ଅଛି ମୁଇଁ ମୋର୍ ଡ଼୍ରାଇଭର୍କେ ପଠାଉଛି ଆଜ୍ଞା ସଞ୍ଜୟ କେ ଆପଣ ଷ୍ଟେସନ୍ରେ ଅଛନ୍ତି ତ ଷ୍ଟେସନ୍ ଅଛନ୍ ମୋର୍ ସଞ୍ଜୟ ଯାଉଛେ ଯେନ୍ ଛକ୍ ଆପଣଙ୍କେ କହିବା ଆପଣଙ୍କ ନାଁ ଟିକେ କହିଦିଅନ୍ ଆଜ୍ଞା ହଁ ଠିକ୍ ଅଛି ଆପଣ ଠିକ୍ ଠିକ୍ ଠିକ୍ ଲୋକେସନ୍ ପଠେଇ ଦିଅ ମୁଁ ଡ଼୍ରାଇଭର୍ ପଠାଉଛି ନହେଲେ ହଉ ଠିକ୍ ଅଛି ଆଜ୍ଞା ଆସନ୍